ସରକାରଙ୍କ ଠାରୁ କୃଷକମାନେ ବିଦ୍ୟୁତ ଆଣିବା ନିମନ୍ତେ ନିକଟସ୍ଥ ବିଦ୍ୟୁତ ସେବା କେନ୍ଦ୍ର ପାଖରେ ଆବେଦନ କରିବାକୁ ହୁଏ ଯାହାଫଳରେ ସେମାନେ କୃଷିିକାର୍ଯ୍ୟ ନିମନ୍ତେ ବିଦ୍ୟୁତ ଯୋଗାଇ ଦିଅ ଦିଅନ୍ତି ଯେଉଁ ବିଦ୍ୟୁତକୁ ବ୍ୟବହାର କରି କୃଷକମାନେ ଜଳସେଚନ ନିମନ୍ତେ ମୋଟର ୟୁଜ୍ କରିଥାନ୍ତି ଏବଂ ବିଭିନ୍ନ ପ୍ରକାର ମେସିନ୍ ବ୍ୟବହାର କରନ୍ତି